ଯଦି ମୋତେ ଦୁନିଆର ଯେକୌଣସି ଜାଗାକୁ ଯିବାର ହେବ ବୁଲିଯିବାର ଲାଗି ମୋତେ ସୁଯୋଗ ମିଳେ ତା'ହେଲେ ମୁଁ କୋଣାର୍କର ସୁର୍ଯ୍ୟ ମନ୍ଦିରକେ ବୁଲିଯିବାର ଲାଗି ଚାହିଁବି କାହିଁ ଲାଗି କି କୋଣାର୍କର ସୁର୍ଯ୍ୟ ମନ୍ଦିର ବିଷୟରେ ଆମେ ତ ଆଗରୁ ବହୁତ ବହିରେ ପଢ଼ିଛୁ ହେଲେ ତାହାକୁ କେବେ ନାହିଁ ଦେଖି ତା'ର ଯେଉଁ ଇତିହାସ ଅଛି ସେଇଟା ଆମକୁ ବହୁତ ଆକୃଷ୍ଟ କର୍ସି ଆର୍ ସେଥିରେ ଥିବା ବିଭିନ୍ନ କାର୍ଯ୍ୟ କଳା ଚାରୁ କଳା ଯେଉଁଟାକି ଆମକୁ ଦେଖିଲେ ବହୁତ ମୁଗ୍ଧ ଲାଗିବ ଆର୍ ସେହି ଜିନିଷକୁ ଯଦି ଆମେ ଦେଖିବା ତା'ହେଲେ ଆମକୁ ବହୁତ ଖୁସି ଲାଗିବ ଆର୍ ସେହି ବିଷୟରେ ଆମେ ଆମର ପର ପିଢ଼ିକୁ ଆମର୍ ପିଲା ଛୁଆମାନଙ୍କୁ ବି ସେ ବିଷୟରେ ଆମେ କହିପାରିବା